ଆଗକାଳରେ ଯାହାବି ସବୁ ହେଉଥିଲା ସବୁ ପୁରାତନ ପ୍ରକ୍ରିୟା ହେଉଥିଲା କିନ୍ତୁ ବର୍ତ୍ତମାନ ତ ସବୁଜିନିଷ ମେସିନ୍ ତ ଦ୍ୱାରା ହେଲାଣି ଡେଭଲପ୍ ହେଲାଣି ବିଜ୍ଞାନ ବହୁ ଡେଭଲପ୍ ହେଲାଣି ତ ଲୋକମାନେ ଯାହାସବୁ କଷ୍ଟସାଧ୍ୟ ଯେଉଁ କାମ ସବୁ କରୁଥିଲେ ତାକୁ ବି ସବୁ ବହୁତ ସହଜରେ କରିପାରୁଛନ୍ତି ଯେହେତୁ ବିକାଶ ବିକାଶ ହେଉନଥିଲା ରାଷ୍ଟ୍ର ବିକଶିତ ଆଡ଼କୁ ଅଗ୍ରସର ହେଉଛି ତା'ଦ୍ୱାରା କି ମାନେ ସବୁଜିନିଷ ମେସିନ୍ରେ ହେଉଛି କିନ୍ତୁ ସବୁ ଜିନିଷ ଅନଲାଇନ୍ରେ ହେଉଛି କିନ୍ତୁ ଦେଖିଲାବେଳକୁ ସବୁ ଜିନିଷର ତ ସଠିକ୍ ଶତ ପ୍ରତିଶତ ସଠିକତା ହେଇପାରିବନି ତ କିଛିଟା ପରିବର୍ତ୍ତନ ବି ହେବ କି କିଛିଟା ଡିକ୍ରିଜ୍ ବି ହେବ ତ ସେଇଆକୁ ଦେଖିବାକୁ ଗଲେ ଗୁଗୁଲ୍ ମ୍ୟାପ୍ରେ ଆପଣ ଦେଖିବେ ଏମାନଙ୍କର କେଉଁ ଗାଁଗହଳିର ଦେଖିବେ ଆଜ୍ଞା ଆପଣଙ୍କର ନେଟୱାର୍କ୍ ମାନେ ଆପଣ ଯଦି ଯାଉଥିବେ କେଉଁ ଜାଗାରେ ସେ ଗାଁଗହଳିରେ ଆପଣ ସେ ଜାଗା ପାଇପାରିବେନି ତ ଏଇଟା ହେଲା ସବୁଠୁ ଖରାପ୍ ଜିନ୍ସ ଗୁଗୁଲ୍ର ତା'ପରେ ଯାହାବି ମେସିନାରୀ ଯାହାବି ମିଳୁଛି ମନେକର ଅତି ଡେଭଲପ୍ ଯେଉଁଗୁଡ଼ାକ ତାକୁ ଦେଖି ଆପଣ ମାନଙ୍କର ଖରାପ ହୋଇଗଲା ଆପଣଙ୍କୁ ଦୂର ଜାଗାକୁ ନେଇକି ଯିବାକୁ ପଡ଼ିବ ଏଠି ପାଖରେ ଆଉ କେଉଁଠି ଏଇଟା ପୁଣି ହେଇପାରିବନି ତ ଏଇଟା ସବୁଠୁ ଖରାପ ଜିନଷ ଯେଉଁଟାକି ଡେଭଲପ୍ ହେଉଛି କିନ୍ତୁ ସେ ଜିନିଷ ଏତେ ଡେଭଲପ୍ ହେଇଯାଉଛି ଯେ ସେ ଜିନିଷଟି ମିଳୁନି କିନ୍ତୁ ମାର୍କେଟ୍ରେ ଏଇଆ ଯଦି ନମିଳିବ ତା'ହେଲେ କେମତି ଗୋଟେ ଜିନଷ କିଣିକି କେମତି କ'ଣ ତାର ଇଏ କରିହେବ ତ ସେଇଟା ସବୁଠୁ ଖରାପ୍ ଜିନ୍ସ ତ ମାର୍କେଟିଂ ଯେମିତି ହେଉନା କାହିଁ କିନ୍ତୁ ସବୁ ଜିନ୍ଷ ଯେମତି ଆଭେଲେବୁଲ୍ ରହିବା ଦରକାର ମାର୍କେଟରେ